ଗଛ ହେଉଛି ଆମର ପ୍ରକୃତ ବନ୍ଧୁ ଗଛ ଆମକୁ ବିଭିନ୍ନ ପ୍ରକାରର ସାହାଯ୍ୟ କରେ ଯେମିତିକି ଖାଇବାକୁ ଫଳ ଦେଇଥାଏ ଏବଂ ରହିବାକୁ କାଠ ଘର ଏ ସବୁ ଦେଇଥାଏ କାଠ ଜାଳିବାକୁ କାଠ ବି ଦିଏ ଖରା ହେଲେ ଛାଇ ଦିଏ ଶସ୍ୟ ସାହାଯ୍ୟ କରେ ଏସବୁ ବହୁତ ସାହାଯ୍ୟ କରେ ଆମେ ଯଦି ଗଛର ବୃଦ୍ଧି କରିବା ତା'ହେଲେ ଆମକୁ ଆଗାମୀ ଦିନରେ ବି ଏମିତି ବହୁତ ସୁବିଧା ମିଳିବ ସେଥିପାଇଁ ଗଛକୁ ବଞ୍ଚେଇ ରଖିବା ହେଉଛି ଆମ କର୍ତ୍ତବ୍ୟ ଏବଂ ଗଛ ହେଉଛି ବନ୍ଧୁ ବହୁତ ମାନେ ଯିଏ କି ସାଙ୍ଗ ଆମକୁ ବହୁତ ପ୍ରକାରର ସାହାଯ୍ୟ କରେ ସିଏ ସେଇଥିପାଇଁ ଆମେ ବି ତା'ର ଯଦି ବୃଦ୍ଧି କରାଇବା ସେ ଆମକୁ ଆଗାମୀ ପିଢ଼ିରେ ବି ସେ ଆମକୁ ସାହାଯ୍ୟ କରିବ